ଆମ ସହରେ ଏପରି ଆବଶ୍ୟକୀୟ ଜିନିଷ ଆମକୁ ଦରକାର ପଡ଼ୁଅଛି ଯାହାକି ଫଳରେ ସାର ହେବା ପାଇଁ ଗୋଖାଦ୍ୟ ଆଉ ପନିପରିବା ପାଇଁ ସାର ଗଛ ଏହିଭଳି ଆବଶ୍ୟକୀୟ ଜିନିଷ ଦରକାର ଆମକୁ ମାର୍କେଟକୁ ଯାହାକି ଫଳରେ ଆମେ ବ୍ୟବସାୟୀ କରିବା ପାଇଁ ଉନ୍ନତି କରିପାରିବୁ ଯାହାକି ଫଳରେ ଆମର ଖାଇବା ପାଇଁ ଦିନକପାଇଁ ଯେତିକି ଆମର ଆବଶ୍ୟକ ଠାରୁ ଆବଶ୍ୟକ ଜିନିଷ ଦରକାର ଆମେ ହିଁ ଏହାକୁ ନେଇପାରିବୁ ଯାହାକି ଫଳରେ ଯେମିତି ଗୋ ଖାଦ୍ୟ ଖାଇବା ପାଇଁକି ଦରକାର ତାକୁ ଚୋକଡ଼ ଆବଶ୍ୟକ ଜିନିଷ ଦରକାର ସେପରି ଗଛ ପାଇଁ ସାର ନିହାତି ଦରକାର ଧାନ ବୁଣିବା ପାଇଁ ସାର ଦରକାର ଆଉ ଗଛ ଲଗେଇବା ପାଇଁ ସାର ଦରକାର ଏଭଳି ଆବଶ୍ୟକ ଜିନିଷଠୁ ଅନେକ ଜିନିଷ ଆବଶ୍ୟକ ନିହାତି ଦରକାର ପଡ଼ୁଅଛି ଆମକୁ ବଜାରର ଯାହାକି ଫଳରେ ଗୋଟିଏ ମାର୍କେଟଟିଏ ହେଲେ ବଜାର ଉପରେ ଭଲ ହୁଅନ୍ତା